ହେଲୋ ଆଜ୍ଞା ଆମେ ବିକୁଛୁ ସାତଟା ବେଳେ ବିକୁଛୁ ସାତଟାରୁ ଦଶଟା ସକାଳ ସାତଟାରୁ ଦଶଟା ବିକୁଛୁ ବରା ପିଆଜି ପୁରୀ ତରକାରୀ ଏ ସବୁ ବିକୁଛୁ ଆଜ୍ଞା ହଁ ଆପଣ ରେଗୁଲାର ଖାଆନ୍ତୁ ଏଠି ଭଲ ସବୁ ଆଜ୍ଞା ବରା ପିଆଜି ପୁରୀ ଆଳୁଚପ ସିଙ୍ଗଡ଼ା ଏସବୁ ହେଉଛି ମିଠାଇ ବି ଅଛି ଆଇଟମ୍ ସେ ସନ୍ଧ୍ୟାବେଳେ ସେ ହେଉଛି ଫାଷ୍ଟ ଫୁଡ଼୍ ହେଉଛି ଦୋସା ହେଉ ଆଉ ଲଙ୍କାଚପ୍ ହେଉ କଟଲେଟ୍ ଆଉ ଏଇଟା ଠୁଙ୍କା ପୁରୀ ଆଜ୍ଞା କେତେ ଆସିବେ ହଁ ନୂଆ ଆଇଟମ୍ କରୁଛନ୍ତି ବା ସେ କହିଲି ଆଉ ଆଉ କ'ଣ ଦେଖିବା ଆଉ ସେୟା କରିବା କେତେ ଜଣ ଭଳିଆ ଆସିବେ ରେଟ୍ କମ୍ ସେଇ ରେଟ୍ କମ୍ କରିବା ସେ ଦେଖିବା ଦେଖିବା ଆଜି କାଲି ତ ସବୁଆଡ଼େ ରେଟ୍ ହୋଇଗଲାଣି ତେଲ ପିଆଜ ଏଗୁଡ଼ାକ ଦର ସବୁ ହୋଇଗଲାଣି ହଁ ସେ ଆସନ୍ତୁ ଭଲ ଆଜ୍ଞା ନୂଆ ଆଇଟମ୍ କ'ଣ ହେବ ସେହି କଚୋଡ଼ି ଦୋସା ଦେଖିବା ସକାଳଟା କହୁଥିଲେ କରିବେ ବୋଲି ଦୋସା ଦୋସା କରିବୁ ଆଉ ସେ ଦେଖିବା ନା ଏଠି ସବୁ ପରିଷ୍କାର ଆପଣ ଦେଖିବେ ଲୋକ

ଏଠି ଚେୟାର ଟେବୁଲ ପଡ଼ିଛି ବସିକି ଖାଇବେ ଆଉ ଅଛି ଧୋଇବା ପାଇଁ ଧୋଇବା ପାଇଁ ଟ୍ୟାପ୍ ଅଛି ଆଜ୍ଞା ଅଛି ଦେଖିବେ ଆସିକି ଆପଣମାନେ ଆଜ୍ଞା ଆସିକି ଆପଣମାନେ ଦେଖିବେ ବି ଅଛି ସବୁ ମାନେ ଖାଇବା ପିଇବା ଚେୟାର ଟେବୁଲ ସଫାସୁତରା ସବୁ ଅଛି ଆଉ ପାଣି ଅଛି ପିଇବା ପାଣି ଅଛି ବଟଲ ଦିଆଯାଉଛି ପିଇବା ପାଇଁ ବଟଲ ଦିଆଯାଉଛି ଧୋଇବା ପାଇଁ ମଧ୍ୟ ଟ୍ୟାପ୍ ଅଛି ସବୁ ଅଛି ସାର୍ ନାଁ ଆସୁଛନ୍ତି ନାଁ ବହୁତ କଷ୍ଟମର ଆସୁଛନ୍ତି ମିନିମମ୍ ଦିନକୁ ତିନି ହଜାର ଚାରି ହଜାର ବିକ୍ରି ହେଉଛି ଠିକ ଠାକ ଚାଲିଛି ସବୁ ଠିକ୍ ଚାଲିଛି ଅଧିକ ମାନେ ଯେତେବେଳେ ଛୁଟି ଭଳିଆ ବାରରେ ସେ ହୁଏ ଦଶ ହଜାର ଭଳିଆ ହୁଏ କେତେବେଳେ ଆସିବେ କାଲି ହଉ ତାହାଲେ ଆସିଲାବେଳେ କଲ କରିବେ ଠିକ୍ ଅଛି ହଉ